ନମସ୍କାର କୁହନ୍ତୁ କେବେଠୁ ହେଲାଣି ଭଲ ହଉନି କି ମେଡ଼ିସିନ୍ ଖାଇଥିଲେ

କଣ ଅସୁବିଧା ହଇଚି ଆପଣ କୁହନ୍ତୁ ନା ହଉ ଠିକ୍ଅଛି ନାଇ ଆପଣ ଯେଉଁଟା କହୁଛନ୍ତି ଠିକ୍ ଯେ କିନ୍ତୁ ଆମର ଉପରୁ ଯେଉଁ କେନ୍ଦ୍ରସରକାରରୁ ଆମର ସେମିତି କିଛି ଯୋଜନା ଆସିନଥିଲା ଏବେ କିନ୍ତୁ ଆସିଛି ଆଗରୁ ଉପର ଅଫିସରଙ୍କୁ ଆମେ ଜଣେଇଛୁ ଏ ସବୁ ବିଷୟରେ ସିଏ କିନ୍ତୁ କହିଛନ୍ତି ଆମକୁ ଉନ୍ନତି କରିବେ ଆଉ ସାହାଯ୍ୟ ବି କରିବେ ତେଣୁ ଆମେ ସେ ପାଇଁ ଚେଷ୍ଟା ଜାରି ରଖିଛୁ ଆପଣ ଯେହେତୁ କହିଲେ ବି ଏଟା ମାନେ ଯଥାର୍ଥ ହେବ ଆପଣଙ୍କ ରିକୁଏଷ୍ଟ ଆମେ ରଖିବୁ ଏବଂ ଆଗକୁ ବି ଜଣେଇବୁ ଉପର ଅଫିସରଙ୍କୁ ଆଉ କିଛି ଜାଣିବାପାଇଁ ଚାହୁଁଛନ୍ତି କି ଏଇଟା ଆଉ କିଛି ପ୍ରୋବ୍ଲେମ୍ ହେଉଛି ଆପଣଙ୍କର ନାଇ ସବୁ ଆମେ ସେସବୁର ଚେଷ୍ଟା ଜାରି ରଖିଛୁ ଆମେ ଆପଣଙ୍କୁ ବି ଧନ୍ୟବାଦ ଦେବୁ ଆପଣ ଏତେ କଥା ଜାଣିକି ଆପଣ ଜଣଉଛନ୍ତି ମାନେ ସମସ୍ତେ ହଁ ଡାକ୍ତରମାନେ ବି ସବୁ ସଚେତନ ହେବେ ସେଇଟା ଆଉ ଆମେ ଆପଣଙ୍କ କଥା ରଖୁଛୁ ଏବଂ ଜଣେଇବୁ ବି ଉପର ଅଫିସରଙ୍କୁ ସେମାନେ ସବୁ ଆମାନେ ସବୁ କାମଟା କରିବେ ତାପରେ ଆମେ ଜଣେଇଚୁ ବି କଣ କରିବା ଆଉ ବର୍ତ୍ତମାନ ଟିକିଏ ଏଡ଼ଜଷ୍ଟ କରନ୍ତୁ ଆଉ କିଛିଦିନ ଭିତରେ କି ସବୁ କିଛି ଠିକ୍ ହେଇଯିବ ଆପଣଙ୍କର ବ୍ଲଡ଼୍ ବ୍ୟାଙ୍କଠୁ ନେଇ ଆମ୍ବୁଲାନ୍ସ ଠୁ ନେଇ ସବୁ ସଫାସୁତୁରା ସବୁ କିଛି ହେଇଯିବ ଆପଣ କିଛି ଟେନସନ୍ ନିଅନ୍ତୁନି ଆଉ କିଛି ଦିନ ବ୍ୟବଧାନ ଭିତରେ ଆମେ କହିବୁ ରାଜ୍ୟ ସରକାରଙ୍କୁ ଆମେ ଚିଠି ଲେଖିଛୁ ଅ କେନ୍ଦ୍ର ସରକାରଙ୍କୁ ବି ଚିଠି ଲେଖିଛୁ ସବୁ କିଛି ହେଇପାରିବ ଆପଣମାନେ ବ୍ୟସ୍ତ ହୁଅନ୍ତୁନି ବ୍ୟସ୍ତ ହୁଅନ୍ତୁନି ସବୁ କିଛି ହେଇଯିବ ରୋଗୀମାନଙ୍କ ସେବାପାଇଁ ଆମେ ଅଛୁ ତେଣୁ ଆମେ ସେବା କରିବୁ କିଛି ଅସୁବିଧା ନାହିଁ କିନ୍ତୁ ବର୍ତ୍ତମାନ ସେଭଳିଆ ସୁବିଧା ସୁଯୋଗ ଆମ ପାଖରେ ନଥିଲା ଆ ଏଡ଼ଭାନ୍ସ ଦରମାର ଯେଉଁ ଯେଉଁ ଆମ ପାଖରେ ନଥିଲା ବର୍ତ୍ତମାନ ଧୀରେ ଧୀରେ ହେଉଛି ତେଣୁ ଆଗକୁ ବି ହେବ ଆପଣମାନେ ଟିକିଏ ଧର୍ଯ୍ୟ ଧରନ୍ତୁ କିଛି ଅସୁବିଧା ହେବନି ସବୁ କିଛି ଧୀରେ ଧୀରେ ହେବ ଆମେ ତ ଆଉ ମେସିନ୍ ନୁହଁ ଯେ ଗୋଟେ ଦିନରେ ସବୁ କାମ କରିଦେବୁ କିଛି ଦିନ ଟାଇମ୍ ଲାଗିବ ଆମକୁ ଯୋଜନା ନଥିଲା ଧୀରେ ଧୀରେ ସବୁ ଯୋଜନା ଆସୁଛି ତେଣୁ ଧୀରେ ଧୀରେ ସବୁକିଛି ହେବ ଆପଣମାନେ ଟିକିଏ ଧର୍ଯ୍ୟ ଧରନ୍ତୁ

ଆଉ କିଛି ଆଉ କିଛି ପଚାରିବେ କି ନାଇ ଆମେ ସହଯୋଗ କରିବାପାଇଁ ଅଛୁ ଏବଂ କରିବୁ ମଧ୍ୟ ଆପଣମାନେ ଟେନସନ୍ ନିଅନ୍ତୁନି ଆଉ ସବୁ କିଛି ଠିକ୍ ହେଇଯିବ